ଓଡ଼ିଆ ଭାଷାରେ କିଛି ଆକର୍ଷଣୀୟ ସାଧାରଣ ଖଣ୍ଡ ବାକ୍ୟ ସବୁ ରହିଛି ଯେମିତିକି ଗାଁ ଗହଳି ଲୋକମାନେ ଖଣ୍ଡ ବାକ୍ୟରେ ବେଳେବେଳେ କଥାବାର୍ତ୍ତା କରନ୍ତି ବେଳେବେଳେ କଥା ହେଲା ସମୟରେ ଆମେ ମଧ୍ୟ କ'ଣ କିଛି ଖଣ୍ଡ ବାକ୍ୟ ବ୍ୟବହାର କରୁ ଯେମିତିକି କଥା କଥାରେ ଚାଲୁଣି କହୁଛି ଛୁଞ୍ଚିକି ଡେଙ୍ଗା ମୁଣ୍ଡରେ ଠେଙ୍ଗା ଘର ଢିଙ୍କି କୁମ୍ଭୀର ନାଟର ଗୋବର୍ଦ୍ଧନ କପାଳ ଲିଖନ କେ କରିବ ଆନ ଏହିଭଳି ଆମେମାନେ ସବୁ କଥା ହେଉ